ଗଣମାଧ୍ୟମରେ ଆମ ଓଡ଼ିଆ ଭାଷାକୁ ବହୁତ ଭଲ ଭାବରେ ବ୍ୟବହାର କରାଯାଏ ଯେମିତି ଓଡ଼ିଆ ଭାଷାକୁ ଆମ ରେଡ଼ିଓ ଟେଲିଭିଜନ ପ୍ରିଣ୍ଟ ବାବୁ ଆଜିକାଲି ତ ସୋସିଆଲ ମିଡ଼ିଆରେ ବି ଚାଲିଥାଏ ଓଡ଼ିଆ ଭାଷା ଗୁଡ଼ାକ ମୋବାଇଲ୍ ଯେପରିକି ଟିଭି ଏମ୍ତି ବହୁତ ଭାବରେ ପରିଚିତ ହୋଇଥାଏ ଆମ ଓଡ଼ିଆ ଭାଷା ଓଡ଼ିଆ ଭାଷାରେ ଆମ ବାହାର ଦେଶ ଅନ୍ୟ ଦେଶ ବା ଅନ୍ୟ ଜାଗା ଯେପରିକି ପାକିସ୍ତାନ ଯେପରିକି ଓଡ଼ିଆ ଭାଷାର ସେମାନେ ଜାଣିବି ନପାରନ୍ତି ସେମିତି କିଛି ଜାଣିବା ଜଣାଇବା ପାଇଁ ବା ଆମ ଓଡ଼ିଆ ଭାଷାକୁ ପ୍ରସିଦ୍ଧ କରିବା ପାଇଁ ଆମ ମାନଙ୍କେ ଟେଲିଭିଜନ ଏବଂ ପ୍ରିଣ୍ଟ ଟିଭି ମୋବାଇଲ୍ ଇତ୍ୟାଦି ଏଗୁଡ଼ିକୁ ବହୁତ ଅଧିକାଂଶ ବ୍ୟବହାର କରାଯାଏ ସେପରି ହିଁ ପରେ ଆମ ଓଡ଼ିଆ ଭାଷାକୁ ବହୁତ ଭାବରେ ଅନ୍ୟ ଅନ୍ୟ ଦେଶ ଲୋକ ବି ଜାଣିପାରନ୍ତି ଓଡ଼ିଆ ଭାଷା ତାଙ୍କେ ବି ଶିଖନ୍ତୁ ତା'ପରେ ଯେପରିକି ଆମେ ଓଡ଼ିଆ ଭାଷା ସମସ୍ତଙ୍କର ପ୍ରିୟ ହେଇଯାଉ ଓଡ଼ିଆ ଭାଷାକୁ ବହୁତ ଭଲ ପାଇବା ଦେଇଥାନ୍ତୁ ଓଡ଼ିଶାକୁ ବୁଲିବାକୁ ଆସିକି ଓଡ଼ିଆ ଭାଷା ଶିଖିକି ଯେପରି ଅନ୍ୟ ଦେଶକୁ ଗଲେ ତାଙ୍କ ଲାଙ୍ଗୁଏଜ୍ ବିଷୟରେ ଆମେ କଥା ହେବା ଶିଖିଥିଲେ ଆମକୁ ବହୁତ ସୁବିଧା ହେଇଥାଏ ତା'ପରେ ଓଡ଼ିଆ ଭାଷାକୁ ବହୁତ ଭାବରେ ଭଲ ଭାବରେ ପସନ୍ଦ ବି କରିଥାନ୍ତି ଶିଖିଦେଲେ ତ ସେପରି ହିଁ ଆମ ଗଣମାଧ୍ୟମ ଉପରେ ଓଡ଼ିଆ ଭାଷାକୁ ବହୁତ ଭଲ ଭାବରେ ପ୍ରସିଦ୍ଧ ବ୍ୟବହୃ ବ୍ୟବହାର କରାଯାଏ